ଆମେ ଟେମ୍ପୁଟେ କରିଥିଲୁଁ ଆମର୍ ଏସ୍ ଏ ଜି ଗ୍ରୁପ୍ ର ମାମାନେ ଆମ ବରଗଡ଼୍ ଯିବାର୍ ଥିଲା ବ୍ଲକ୍ କେ ସେଥିର୍ ଲାଗି ସେ ହଁ ହଁ ଯଉଁଛେ ଯଉଁଛେ ଯଉଁଛେ ବୋଲି ଠକ୍ ଲା ବାରା ବଜେଇଦେଲା ଆଉ ନାଇଁ ଆଇଲା ତା'ପରେ ଆମେ ଅଲଗା ଟେମ୍ପୋ ବାଲାକେ ଯେତେଲେ ଫୋନ୍ କଲୁ ଆଉ କହିଲୁ ଆମ୍ କୁ ଏମର୍ଜେନ୍ସି ଅଛେ ଟିକେ ବ୍ଲକ୍ ନେ ଯିବାର୍ ଅଛେ ଟିକେ ଆସ ବୋଇଲୁ ହଁ ସେ ବରଗଡ଼୍ କେ ଗଲେ ତିନ୍ ଶ ଟଙ୍କା ନେଇସନ୍ ସବୁ ଟେମ୍ପୁ ଵାଲା ମାନେ ସେ କହିଲା ଖରା ହେଲାନ ବାରା ବାଜିଲା ନ ମୁଁ ଇହାଦେ ଜିମି ଆର୍ ତମକୁ ବ୍ଲକ୍ କେ ନେବି ବୋଲେ ଅଧିକା ଶହେ ଟଙ୍କା ଦେବ ମୁଇଁ ଚାର୍ ଶ ଟଙ୍କାରେ ତମ୍ କୁ ନେମି ବୋଲି କହେଲା ବୋଲେ ହଁ ବୋଇଲୁଁ ଆଉ ଆମେ ବେଶୀ ମା କଥା ଲାଗଲୁଁ ଆଉ ସେହି ଟେମ୍ପୋ ଵାଲାକେ ଆମେ ଡ଼ାକ୍ ଲୁଁ ଅର୍ ତାର୍ ସାଙ୍ଗେ ଆମେ ସାଢ଼େବାର ଏକ୍ ବଜେ ବ୍ଲକ୍ କେ ଗଲୁଁ ଆର୍ ତାହେକେ ଆମେ ଚାର୍ ଶ ଟଙ୍କା ହିଁ ଦେଲୁ